ହଁ ମୁଁ ହାତ ତିଆରି କାର୍ଡ଼କୁ ନିଜେ କାର୍ଡ଼କୁ ତିଆରି କରି ଆମ ସ୍କୁଲର ସିନିୟର୍ ମାନଙ୍କୁ ଫେର୍ୱେଲ୍ ଟାଇମ୍ରେ ଦେଇଥିଲୁ ଆମେ ତାହା ଦେଇଥିଲୁ କାରଣ ସେଥିରେ ଜଣଙ୍କର ଇମୋସନ୍ ଜଣଙ୍କର ମନର ଭାବନା ଏଥିରେ ଯୋଡ଼ି ହେଇଥାଏ ଓ ତାହା ଭଲ ଭାବରେ ଏଥିପାଇଁ କରାଯାଇଥାଏ ଧ୍ୟାନର ସହିତ କାରଣ ସେୟା ସେଇଟା ବହୁତ ସୁନ୍ଦର ଦେଖାଯାଇଥାଏ